ହଁ ମୁଁ ହିନ୍ଦୁ ଧର୍ମ ପାଳନ କରେ ଆମେ ହିନ୍ଦୁ ତ ହିନ୍ଦୁ ଧର୍ମକୁ ନେଇ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ଅଛି ଯେମିତିକି ଆମର ଏବେ ଜାନୁଆରୀ ବାଇଶି ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେଇଥିଲା ଯେଉଁଟା କି ତିଆରି ପାଇଁ ପାଞ୍ଚଶହ ବର୍ଷ ଲାଗିଯାଇଥିଲା ନିଜ ଜନ୍ମଭୂମିରେ ରାମଙ୍କୁ ପ୍ରତିଷ୍ଠା କରିବା ପାଇଁ ଅଯୋଧ୍ୟାରେ ପାଞ୍ଚଶହ ବର୍ଷ ଲାଗିଯାଇଥିଲା କାରଣ ସେଠି ଆଗରୁ ବାବରି ମସଜିଦ ଥିଲା ବାବରି ମସଜିଦ ଆଗରୁ ସେ ଜାଗାରେ ଅଲରେଡ଼ି ରାମ ମନ୍ଦିର ଥିଲା କିନ୍ତୁ ବାବରି ଆସି ସେ ରାମ ମନ୍ଦିର ରାମ ମନ୍ଦିରକୁ ଭାଙ୍ଗିକି ସେଠି ବାବରି ମସସ୍ଜଜିଦ ତିଆରି କରିଥିଲା ଆଉ ଯଦ୍ୱାରା କି ମୁସଲିମ୍ ମାନେ ସେଠି ଉପକୃତ ହେଉଥିଲେ କିନ୍ତୁ ସେ ଜାଗାଟା ଆକ୍ଚୁଆଲି ହିନ୍ଦୁମାନଙ୍କର ଥିଲା ତ ସେ ଜା ଜାଗାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଆମ ଭାରତର ମାନନୀୟ ପି ଏମ୍ ନରେନ୍ଦ୍ର ମୋଦି ବହୁ ଚେଷ୍ଟା କରିଥିଲେ ସେ କେସ୍ଟା ବି ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା ବହୁ ଦିନର ଅନ୍ତ ଘଟିଲା ପରେ ସୁପ୍ରିମ୍ କୋର୍ଟ ସେ ଜାଗାକୁ ହିନ୍ଦୁମାନଙ୍କର ବୋଲି ଘୋଷଣା କରିଥିଲା ଆଉ ସେଠି ରାମ ମନ୍ଦିର ତିଆରି ପାଇଁ ଆଦେଶ ବି ଦେଇଥିଲା ଆଉ ସେଠି ଆଦେଶ ଦେଇଥିଲା ଆଉ ସେଠି ରାମ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଫାଷ୍ଟ ବାବରି ମସଜିଦକୁ ଭାଙ୍ଗିବାର ଥିଲା ବହୁତ ଦଙ୍ଗା ବି ହେଇଥିଲା ମୁସଲିମ୍ ମାନେ ବହୁତ ଆନ୍ଦୋଳନ ବି କରିଥିଲେ କିନ୍ତୁ ସେ ଆନ୍ଦୋଳନକୁ ଠିକ୍ ଭାବରେ ନେଇ ସେମାନଙ୍କୁ ଠିକ୍ ଭାବରେ ବୁଝାଇ ସେମାନଙ୍କୁ ଠିକ୍ ଭାବରେ ଠିକ୍ ରାସ୍ତାକୁ ଆଣି ସେ ବାବରି ମସଜିଦକୁ ଭାଙ୍ଗି ସେଠି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ରାମ ମନ୍ଦିର ପ୍ରତିଷ୍ଠା ଆଗକୁ ନିଆ ହେଇଥିଲା ବହୁତ ମିସ୍ତ୍ରୀମାନେ ଆସିଥିଲେ ସେମାନେ ରାମ ମନ୍ଦିରର ପ୍ରତିଷ୍ଠା କରିଥିଲେ ଆଉ ଫାଇନାଲି ରାମ ମନ୍ଦିର ପୂର୍ଣ୍ଣ ହେଇସାରିବା ପରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ହେଇଥିଲା ରାମ ମନ୍ଦିରଙ୍କ ମୂର୍ତ୍ତି ବି କର୍ଣ୍ଣାଟକରୁ ଆସିଥିଲା ଯେ କି ଗୋଟେ ମିସ୍ତ୍ରୀ ଦେଇଥିଲେ ସେଦିନ ବହୁତ ଐତିହାସିକ ଭାବରେ ପାଳନ କରାଯାଇଥିଲା ଖାଲି ଇଠି ନୁହଁ ସାରା ବିଶ୍ୱରେ ଯେଉଁମାନେ ହିନ୍ଦୁମାନେ ସାରା ବିଶ୍ୱରେ ଯେଉଁଠି ବି ଅଛନ୍ତି ସେମାନେ ଏ କୁ ଦିୱାଲୀ ରୂପରେ ପାଳନ କରିଥିଲେ ସେ ନେପାଲରୁ ହଉ ସେ ଆମେରିକା ହଉ ସେ ଜାପାନ ହଉ ସେ ଇଣ୍ଡିଆ ହଉ ଚାରିଆଡ଼େ ସମସ୍ତଙ୍କ ମୁହଁରେ ଖୁସିର ଲହରି ଛାଇ ଯାଇଥିଲା ତ ଏଇଟା ପାଞ୍ଚଶହ ବର୍ଷ ପରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହୋଇଥିଲା ଯଦ୍ୱାରା କିି ପାଞ୍ଚଶହ ବର୍ଷ ପରେ ରାମ ଶ୍ରୀ ରାମଚନ୍ଦ୍ର ତାଙ୍କ ଜନ୍ମଭୂମିରେ ଅଯୋଧ୍ୟାରେ ପ୍ରା ପ୍ରାଣ ପ୍ରତିଷ୍ଠା ନିଜ ଗୃହରେ ସେ ପ୍ରବେଶ କରିଥିଲେ